ଡିଜାଇନ୍ ଦୁର୍ଗାପୂଜା ପାଇଁକି ଛୋଟ ପିଲାଙ୍କର ଜିନ୍ସ ଟପ୍ ହେରିକା ବଡ଼ ପିଲାଙ୍କର ଅଛି ହୁଁ ଆଉ କେତେ କ'ଣ ଡ୍ରେସ୍ ଭଲ ଝିଲିମିଲି ହେବା ଦର୍କାରେ ସେଇ ଦଶ ପନ୍ଦର ବର୍ଷର ହୁଁ ଆଉ ଛୋଟ ଛୁଆଙ୍କ ଚାରି ପାଞ୍ଚ ବର୍ଷର ହଁ ହଁ କେତେ ପରସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ସେ ଫାଇଭ୍ ପରସେଣ୍ଟ୍ ତ ଅଧିକା ହେଇଯାଇଛି ଆଉ ଟିକେ କମ୍ ମିନିମମ୍ ପୂଜା କ'ଣ ବଜାରରେ ଦୁର୍ଗା ପୂଜା ପାଇଁକି ସେଥିଲା ଦଶ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଥିବା ଦରକାରେ

ଟିକେ ବୁଝିକିନି କହିବେ ଦଶ ପରସେଣ୍ଟ୍ ଡିସକାଉଣ୍ଟ୍ କରିବେ ନା

ନା ଆପଣ ମାରିମକୁ ଟିକେ ପଚାରିକି ବୁଝନ୍ତୁ କୁହନ୍ତୁ ଦଶ ପରସେଣ୍ଟ୍ ଡିସ୍କାଉଣ୍ଟ୍ ଟିକେ କଲେ ଆମେ ଯିବୁ ଆମେ ନହେଲେ ତ ଆଉ ଅଲ୍ଗା ଗାଡ଼ି ଯାଇ କିଣିବୁ ଆଉ ତାହେଲେ ଅଲ୍ଗା ଆଡ଼େ ଯିବୁ ଅଲ୍ଗା ଆଡ଼େ ଯିବି କମ୍ ପରସେଣ୍ଟ୍ରେ କିଣିବି ଡ୍ରେସ୍ ଆଉ ଅଲ୍ଗା ଆଡ଼େ କାଇଁ କମ୍ ପରସେଣ୍ଟ୍ରେ ନ କିଣିବି ହେଥିଲାଗି ଇଏ ହେଇଯାଉଛି କମ୍ ହେଇଯାଉଛି

ହଁ ହଁ ହଉ ଆମେ ଚାରିଟା ବେଳେ ଯିବୁ ଆଉ

ଦଶ ପରସେଣ୍ଟ୍ ଡିସ୍କାଉଣ୍ଟ୍ ନେବେ